ହ୍ୟାଲୋ ଆଜ୍ଞା ଆଜ୍ଞା ନମସ୍କାର ସାର୍ ମୁଁ ନୂଆରେ ଗୋଟେ ଷ୍ଟେସନାରୀ ଦୋକାନଟେ କରିଛି ତ ଆପଣର ସେଇଠୁ ଅର୍ଡ଼ର୍ କରିବ ବୋଲି ଭାବୁଛି ଆପଣ ଟିକେ ଆମକୁ ରେଟ୍ କମ୍ କରିକି ସବୁ ଜିନିଷ ଟିକେ ଯୋଗାଇବେ ଆଉ ଠିକ୍ ସମୟ ସାର୍ ଟିକେ ପହଞ୍ଚାଇ ଦେଉଥିବେ ଆଜ୍ଞା ଆଜ୍ଞ ଆଜ୍ଞା

ନିଶ୍ଚୟ ସାର୍ ତା'ହେଲେ ସାର୍ ମୁଁ କିଛି ଜିନିଷ ଅର୍ଡ଼ର୍ ଦେବି ଆଉ ସାର୍ ପଣ୍ଡସ ପାଉଡ଼ର୍ ଛୋଟ ପଚାଶ ପିସ୍ ବଡ଼ ପଚାଶ ପିସ୍ ଦେବେ ଆଉ ବେବି ସପ୍ ଗୋଟେ ପଚାଶ ପିସ୍ ଦେବେ ବେବି ପାଉଡ଼ର୍ ଗୋଟେ ପଚାଶ ପିସ୍ ଦେବେ ନେଲ୍ ପଲିସ୍ ମରୁନ୍ କଲର୍ ଗୋଟେ ତିରିଶ ପିସ୍ ଆଉ ରେଡ଼୍ଟା ଗୋଟେ ତିରିଶ ପିସ୍ ଆଉ ଇଏ ମେହେନ୍ଦି ଗୋଟେ ନୂପୁର ମେହେନ୍ଦିଟା ଗୋଟେ ଶହେ ପିସ୍ ଦେବେ ଫେର୍ ଆଣ୍ଡ ଲଭ୍ଲି ଗୋଟେ ଦେବେ ପଚାଶ ପିସ୍ ଆଜ୍ଞା ଆଉ ଟିକିଲି ବିନ୍ଦିଟା ଗୋଟେ ମିଡ଼ିୟମ୍ ସାଇଜ୍ଟା ଗୋଟେ ଦେବେ ପାଞ୍ଚ ପିସ୍ ଆଉ ଇଏ ଆମର ପିନ୍ ସେଫ୍ଟି ପିନ୍ ଗୋଟେ ଦେବେ ଶହେ ପିସ୍ ଆଉ ଆଉ ଏବେ ଆପଣଙ୍କରେ ଯାହା ନୂଆ ନୂଆ ଜିନିଷ ହଁ ଆପଣ ଟିକେ ଆଡ଼୍ କରିିକ ପଠାଇଥାନ୍ତୁ ଆଉ କେତେ ବିଲ୍ ହେଲା ପଠାଇବେ ମୁଁ ସେଇ ହିସାବରେ ପେମେଣ୍ଟ କରିବି ଆଉ ଆଜ୍ଞା ଆଜ୍ଞା ସାର୍ ରଖୁଛି